ମୋତେ ଅନ୍ୟ ରାଜ୍ୟଗୁଡ଼ିକ ବୁଲିବାକୁ ଭଲଲାଗେ କାହିଁକିନା ଅନ୍ୟ ରାଜ୍ୟଗୁଡ଼ିକରେ ଅନେକଗୁଡ଼ିଏ କଳା ସଂସ୍କୃତିର ଭରପୁର ହୋଇଥାଏ ସେଠାରେ ବିଭିନ୍ନ ପାହାଡ଼ ପର୍ବତ ବିଭିନ୍ନ ପ୍ରକାର ରାଜାପ୍ରାସାଦ ତାଙ୍କର ଘର ସେଠାକାର ଚାଲି ଚଳଣି ସେଠାକାର ଭାଷା ସଂସ୍କୃତି ପରମ୍ପରା ଖାଦ୍ୟପେୟ ଏଗୁଡ଼ିକ ମୋତେ ବହୁତ ଭଲଲାଗିଥାଏ ଆଉ ସେଠାରେ ବିଭିନ୍ନ ପ୍ରକାର ଭାଷାରେ ଶିଖିବାକୁ ଭଲଲାଗେ ତାଙ୍କର ଖାଦ୍ୟ ଆମର ଖାଦ୍ୟ ମଧ୍ୟରେ ତଫାତ୍ ଦେଖାଯାଇଥାଏ ସେଥିପାଇଁ ସେ ଖାଦ୍ୟଗୁଡ଼ିକ ମଧ୍ୟ ଆମକୁ ପସନ୍ଦ ଲାଗିଥାଏ ତାଙ୍କର ବେଶ ପୋଷାକ ବିଭିନ୍ନ ପ୍ରକାର ପୋଷାକ ସେଠାକାର ପୋଷାକ ମଧ୍ୟ ଆମକୁ ପସନ୍ଦ ଲାଗିଥାଏ ସେଇଟା ଖୁସି ଲାଗିଥାଏ ସେ ବସ୍ତ୍ର ଆମେ ମଧ୍ୟ ପିନ୍ଧିଥାଉ ଏବଂ ବିଭିନ୍ନ ପ୍ରକାର ଆଉ ତାଙ୍କର ଜାଗାର ଚିତ୍ର ଶୈଳୀ ପନ୍ଥାଗୁଡ଼ିକ ମଧ୍ୟ ଆମକୁ ଚିତ୍ତାକର୍ଷକ କରିଥାଏ ଆମେ ନୂଆ ନୂଆ ଜିନିଷ ଶିଖିଥାଉ ସେଠାକାରେ ବୁଲିବାକୁ ଯାଇଥାଉ ଏବଂ ଉପଭୋଗ ମଧ୍ୟ କରିଥାଉ